ମୋର ଓଡ଼ିଶାରେ ଜନ୍ମ ମୁଁ ଜଣେ ଓଡ଼ିଆ ମୁଁ ଗର୍ବରେ କହେ କି ଓଡ଼ିଆ ହେଉଛି ମୋର ଜାତୀୟ ଭାଷା ଓଡ଼ିଆ ଭାଷାରେ ଆମ ଦୈନନ୍ଦିନ ଜୀବନରେ ବହୁତ କିଛି ଶିଖିବାକୁ ମିଳେ ଯେପରି କି ଖଣ୍ଡ ବାକ୍ୟ ରୁଢ଼ି ରୁଢ଼ି ହେଉଛି ମତେ ବହୁତ ଶୁଣିବାକୁ ଭଲ ଲାଗେ ରୁଢ଼ିରେ ହେଉଛି ଯେପରି ଗୋଟିଏ ଉଦାହରଣ ସ୍ଵରୂପ ଘର ଢିଙ୍କି କୁମ୍ଭୀର ଘର ଢିଙ୍କି କୁମ୍ଭୀର କହିବାକୁ ଗଲେ ଯେ ନିଜ ଘର ମଧ୍ୟରେ ନିଜର ଶତ୍ରୁ ଥିବ କିନ୍ତୁ ଜଣା ପଡ଼ୁନଥିବ ଉଦାହରଣ ସ୍ବରୂପ ମନେକର ଦୁଇ ଭାଇ ଅଛନ୍ତି ଗୋଟିଏ ଭାଇ ଗୋଟିଏ ଭାଇର ଶୁଭ ମନାସୁଛି କିନ୍ତୁ ଅନ୍ୟ ଜଣେ ତାକୁ ଖାଲରେ ପକାଇବାକୁ ଚକ୍ରାନ୍ତ କରୁଛି ଏବଂ ସେ ଯେଉଁ ସାନ ଭାଇକୁ କୁହାଯାଏ ଘର ଢିଙ୍କି କୁମ୍ଭୀର ନିଜ ଘର ଭିତରେ ରହି ନିଜ ଘରକୁ ଭାଙ୍ଗିବା ସେ ଲୋକକୁ କୁହାଯାଏ ଘର ଢିଙ୍କି କୁମ୍ଭୀର ଆଉ ଗୋଟିଏ ହେଉଛି କଣ୍ଟା ବାଡ଼ରେ ଲୁଗା ପକାଇବା କଣ୍ଟା ବାଡରେ କଣ୍ଟା ବାଡ଼ରେ ଲୁଗା ପକାଇବାର ମାନେ ହେଉଛି ଏଇ କି କିଛି କଥା ନ ଥାଇ ଝଗଡ଼ା ସୃଷ୍ଟି କରି ମାର ପିଟ କରିବା ସେଇଟା ହେଉଛି କଣ୍ଟା ବାଡ଼ରେ ଲୁଗା ପକାଇବା ଯେପରି କି ଏ ଦୁଇ ଜଣ ଯାଇଛନ୍ତି କୌଣସି କାମକୁ ଜଣେ ଅନ୍ୟ ଜଣଙ୍କ ଠାରୁ ତା ବିଷୟରେ କିଛି ଖରାପ କଥା ଶୁଣି ହଠାତ୍ ତା ଉପରେ କ୍ଷିପ୍ତ ହୋଇ ତା ସାଙ୍ଗରେ ମାର ପିଟ କରିବା ସେଇଟା ହେଉଛି କଣ୍ଟା ବାଡ଼ରେ ଲୁଗା ପକାଇବା ସେଇଠୁ ଆଉ ଗୋଟିଏ ହେଉଛି ଆକାଶ କଇଁଆ ଚିଲିକା ମାଛ ତା ମାନେ ହେଉଛି କି ଅସମ୍ଭବ ଯେଉଁଟା ଯେଉଁଟା କି ଅସମ୍ଭବ ଜିନିଷକୁ କୁହାଯାଇଛି ସେଇଠୁ ତା'ପରେ ଅନ୍ୟ ଆଉ ଗୋଟିଏ ହେଉଛି ବିନାଶ କାଳେ ବିପରୀତ ବୁଦ୍ଧି ବିନାଶ କାଳେ ବିପରୀତ ବୁଦ୍ଧି ହେଉଛି ଠିକ୍ ଟାଇମ୍ରେ ଠିକ୍ କାମ ନ କରିବା ଏବଂ ଠିକ୍ ଟାଇମ୍ରେ ଠିକ୍ କାମ ନ କରି ଭୁଲ ଭାଲ କାମ କରି ପରେ ପଶ୍ଚାତାପ କରିବା ସେଇଟାକୁ କୁହାଯାଏ ବିନାଶ କାଳେ ବିପରୀତ ବୁଦ୍ଧି ଏବଂ ଏଥିରେ ଲୋକର ସବୁବେଳେ ବିନାଶ ହୋଇଥାଏ କାରଣ ଠିକ୍ କାମରେ କାମ ନ କଲେ ଠିକ୍ ସମୟରେ ସେ କେବେ ବି ଫଳପ୍ରଦ ହେବନି ତା'ପରେ ଆଉ ଗୋଟିଏ ହେଉଛି ଆ ବଳଦ ମତେ ବିନ୍ଧ୍ ଏହାର ମାନେ ହେଉଛି କି କିଛି ନଥିବ କଥାରେ ଜଣେ ଜଣେ ନିଜ କର୍ମରେ ଯାଉଥିବ ଅନ୍ୟ ଜଣେ ତା ତାକୁ ଡାକି ତା ସାଙ୍ଗରେ ହଠାତ୍ କଥା ହେଇ ଝଗଡ଼ା କରିବା ସେଇଟା ହେଉଛି ଆ ବଳଦ ମତେ ବିନ୍ଧ୍ ମିନ୍ସ ମାନେ ଝଗଡ଼ାକୁ ନିଜ ଆଡ଼କୁ ଟାଣି ଆଣିବା ସେଇଟାକୁ କୁହାଯାଏ ଆ ବଳଦ ମତେ ବିନ୍ଧ୍ ଅନ୍ୟ ଟା ଅନ୍ୟ ଟି ହେଉଛି